ମୁଁ ମୁଖ୍ୟତଃ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଚିତ୍ରାଙ୍କନ ମଧ୍ୟ କରିଥାଏ ଏବଂ ଚିତ୍ରାଙ୍କନକୁ ମୁଁ ସାନବେଳୁ ଠାରୁ ଆପଣାଇ ନେଇ ଆସିଅଛି ବା ଆପଣାଇ ନେଇଛି କାରଣ ଚିତ୍ରାଙ୍କନ କରିବା ମୋତେ ବହୁତ ଭଲ ଲାଗେ ଏବଂ ମୁଁ ମୋର ସ୍କୁଲ ଲାଇଫ୍ ଠାରୁ ମୁଁ ଅନେକ ପ୍ରକାରର କମ୍ପିଟିସନ୍ରେ ଭାଗ ନେଇଛି ପ୍ରତିଯୋଗିତାରେ ଭାଗ ନେଇଛି ଯାହାଫଳରେ ମୁଁ ମୋର ସ୍କୁଲ ଲାଇଫ୍ରୁ ଅନେକ ପ୍ରକାରର ଉପାର୍ଜନା ମଧ୍ୟ ଲାଭ କରିଛି ଏବଂ ଅନେକ ପ୍ରକାରର ପ୍ରାଇଜ୍ ମଧ୍ୟ ପାଇସାରିଛି ଏବଂ ଅନେକ ପ୍ରକାରର ଅୱାର୍ଡ଼ ମଧ୍ୟ ପାଇସାରିଛି ସେଥିମଧ୍ୟରୁ ମୁଁ ଆମ ସ୍କୁଲରେ ମୁଁ ଆମ ସ୍କୁଲର ନାଁ ହେଉଛି ଶ୍ରୀ ଅରବିନ୍ଦ ଓଡ଼ିଆ ମିଡ଼ିୟମ୍ ସ୍କୁଲ ଏବଂ ସେ ସ୍କୁଲରେ ମୁଁ ଥରେ ଏଇଟ୍ ବା ଆଠ କ୍ଲାସ୍ରେ ଗୋଟିଏ ଚିତ୍ରାଙ୍କନ କମ୍ପିଟିସନ୍ରେ ଭାଗ ନେଇଥିଲି ଏବଂ ସେଥିରେ ମୁଁ ସେକେଣ୍ଡ ବା ଦ୍ଵିତୀୟ ନମ୍ୱର ଅଧିକାର କରିଥିଲି ଏବଂ ସେହିପରି ଭାବରେ ମଧ୍ୟ କିଛି ପ୍ରେରଣା ମିଳିଥିଲା ଯାହା ଚିତ୍ରାଙ୍କନ କରିବା ପାଇଁ ବହୁତ ଆଗ୍ରହୀ ହେଇଥିଲି ଏବଂ ମୁଁ ଦଶମ କ୍ଲାସ୍ରେ ମଧ୍ୟ ଗୋଟିଏ ବଡ଼ କମ୍ପିଟିସନ୍ରେ ଭାଗ ନେଇଥିଲି ଯଦ୍ୱାରା ମୁଁ ପ୍ରଥମ ନମ୍ୱରର ରଖିଲି ଏବଂ ବହୁ ପରିମାଣ ମାତ୍ରାରେ ଅନେକ ଲୋକଙ୍କୁ ଖୁସି କରାଇଲି ଏବଂ ମୋତେ ମଧ୍ୟ ଖୁସି ଲାଗିଲା ଏବଂ ମୋର ପରିବାର ହେଇ ପ୍ରଥମ ନମ୍ୱର ଆଣିବା ଦେଖି ବହୁ ଖୁସି ହେଇଗଲେ ଏବଂ ମୁଁ ପ୍ରାଇଜ୍ ମଧ୍ୟ ପାଇଲି ଏବଂ ସେହି ସ୍କୁଲର ମୋତେ ବଡ଼ ଶିକ୍ଷକ ଶିକ୍ଷୟିତ୍ରୀମନେ କିଛି ଅଂଶ ଅନ୍ୟ କୌଣସି କମ୍ପିଟିସନ୍ ବା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୋତେ ଉତ୍ସାହ ଦେଇଥିଲେ ବା କିଛି ପରିମାଣ ମାତ୍ରାରେ ସାହାଯ୍ୟ କରିଥିଲେ ସେହିପରି ଭାବରେ ମୁଁ ମୋର ସ୍କୁଲ ଲାଇଫ୍ ଠାରୁ ଚିତ୍ରାଙ୍କନ ଷ୍ଟାର୍ଟ ବା ଆରମ୍ଭ କରିଥିଲି ଏବଂ ତାହାକୁ ଏକ ଅଲଗା ବା ବିଭିନ୍ନ କଲେଜ ବା କିଛି ପରିମାଣ ମାତ୍ରାରେ ଅନେକ ଏକ ଭଲ କଲେଜ ଦେଖି ସେଥିରେ ମୁଁ ଜଏନ୍ କରିବି କାରଣ ମୋ କଲେଜ ଲାଇଫ୍ରୁ ବି ମୁଁ ଚିତ୍ରାଙ୍କନ କରିବା ପାଇଁ ଚାହେଁ ଏବଂ ସେହି ଚିତ୍ରାଙ୍କନକୁ ମୁଁ ଅନ୍ୟ ଏକ ଦିଶା ବା ମାର୍ଗରେ ନେଇ ଯିବା ପାଇଁ ଚାହେଁ ଯାହା କି ମୋର ସୌଖ ଭାବରେ ମୁଁ ଗ୍ରହଣ କରିବା ପାଇଁ ଚାହେଁ ଏବଂ ସେହିପରି ଭାବରେ ଏକ ଭଦ୍ରକରେ ଏକ କଲେଜ ଅଛି ଯାହା ରମାଦେବୀ କଲେଜ ଏବଂ ସେଇ କଲେଜରେ ମୁଁ ପାଠ ପଢ଼ିକି ତାହା ଚିତ୍ରାଙ୍କନ ମଧ୍ୟ କରିପାରିବି କାରଣ ସେହି କଲେଜରେ ପାଠପଢ଼ା ସାଙ୍ଗେ ସାଙ୍ଗେ କିଛି ପରିମାଣ ମାତ୍ରାରେ ଚିତ୍ରାଙ୍କନକୁ ମଧ୍ୟ ଗୁରୁତ୍ୱ ଦିଆଯାଏ ଏବଂ ଅନ୍ୟ କୌଣସି କ୍ଷେତ୍ରରେ ମ୍ୟୁଜିକ୍ ବା ସଙ୍ଗୀତକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦିଆଯାଏ ଏବଂ ସେଥିମଧ୍ୟରୁ ମୁଁ ଚିତ୍ରାଙ୍କନକୁ ଚଏସ୍ କରିବି ଏବଂ ଚିତ୍ରାଙ୍କନକୁ ମୁଁ ଆଗକୁ ବଢ଼ାଇବା ପାଇଁ ନେବି କାରଣ ମୋର ଚିତ୍ରାଙ୍କନ କରିକି ଏକ ନିଜ ଅଞ୍ଚଳରେ ବା ଆମ ଓଡ଼ିଶା ପାଇଁ ଗୋଟିଏ ଗୌରବ ଆଣିବା ପାଇଁ ଚାହେଁ ଯାହା ଅନେକ ଆକାଂକ୍ଷା ରହିଅଛି ସେଗୁଡ଼ିକ ମୁଁ ହାସଲ କରିବା ପାଇଁ ଅନେକ ପ୍ରକାରର ଯୋଜନା ମଧ୍ୟ ରଖିଅଛି ଯଥା କଲେଜରେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଅନେକ ପ୍ରକାରର କମ୍ପିଟିସନ୍ ପ୍ରତିଯୋଗିତା ଭାଗ ନେଇକି ତାହା ସଫଳ ହେବା ପାଇଁ ଚାହେଁ ଏବଂ ସେହି ସଫଳ ମୁଁ ଓଡ଼ିଶା ଲେବଲ୍ରେ ଯିବା ପାଇଁ ଚାହେଁ ଏଵଂ ତାହା ଷ୍ଟେଟ୍ ବା ଓଡ଼ିଶା ଲେବଲ୍ରେ ମୁଁ ତାହା ପାର କରିକି ଅନ୍ୟ ଭାରତ ଲେବଲ୍ରେ ମୁଁ ଖେଳିବା ପାଇଁ ଚାହେଁ ଯାହା ଚିତ୍ରାଙ୍କନକୁ ଅନେକ ପ୍ରକାରର ଖେଳ ମାଧ୍ୟମରେ ମଧ୍ୟ ଦର୍ଶାଯାଇଥାଏ ଏବଂ ସେହି ଚିତ୍ରାଙ୍କନକୁ ମୁଁ ଅନେକ ପ୍ରକାରରେ ଆଗକୁ ବଢ଼ାଇ ନେବି ଏବଂ ଅନେକ ପ୍ରକାରର ନାମ ଅର୍ଜନ ମଧ୍ୟ କରିବି